ମୁଁ ପୂର୍ଣ୍ଣିମା ବାଛାର ମୁଁ କାଲି ମେଳାଠାରୁ ଗୋଟିଏ ପୂଜାପଲେ କୁର୍ତ୍ତୀ ଦୋକାନରୁ କିଣି ଆଣିଥିଲି କୁର୍ତ୍ତୀର କଲର୍ଟା ବହୁତ ସୁନ୍ଦର ଥିଲା ଆଉ କୁର୍ତ୍ତୀର ଦାମ୍ ନେଇଥିଲା ହଜାର ପଚାଶ ଟଙ୍କା କିନ୍ତୁ କୁର୍ତ୍ତୀଟା ବହୁତ ସୁନ୍ଦର ଥିଲା ତାର ଡିଜାଇନ୍ ତାର ସିଲେଇ ତାର କଲର୍ଟାକୁ ମୋତେ ବହୁତ ପସନ୍ଦ ହେଇଥିଲା ମୁଁ ଘରେ ଆସିକିନା ମୁଁ ଘର ଲୋକଙ୍କୁ ସମସ୍ତଙ୍କୁ କୁର୍ତ୍ତୀଟାକୁ ଦେଖାଇ ଥିଲି ତାଙ୍କର ସମସ୍ତଙ୍କୁ ମୋ କୁର୍ତ୍ତୀ ଦେଖିକିନା ପସନ୍ଦ ହୋଇଥିଲା ଆଉ ମୋର ଗୋଟିଏ ସାନ ଭଉଣୀ ଥିଲା ସିଏ ବି ମଧ୍ୟ ବହୁତ ପସନ୍ଦ କରିଥିଲା ମୋ କୁର୍ତ୍ତୀକୁ ସିଏ ବି କହୁଥିଲେ ଭଉଣୀ ଏଇ କୁର୍ତ୍ତୀଟାକୁ ମୋତେ ଦେବୁ କି ହେଲେ ମୁଁ ପସନ୍ଦ କରି ଆଣିଥିଲି ତ ମୁଁ କହିଲି ଆଉ ଥରେ ଗଲେ ମୁଁ କାଳୀ ମେଳାଠାରୁ ତ ତୋ ପାଇଁ ଗୋଟିଏ ନୂଆ କୁର୍ତ୍ତୀ ନେଇଆସିବି କୁର୍ତ୍ତୀଟା ଏତେ ସୁନ୍ଦର ଥିଲା କି ଧୋଇଲେ ମଧ୍ୟ ତାର କଲର୍ ଯାଉନଥିଲା କୁର୍ତ୍ତୀଟା ଏତେ ଭଲ ଥିଲା ଆଉ ଧୋଇଲା ପରେ ପିନ୍ଧିବାକୁ ତାକୁ ଆହୁରି କମ୍ଫର୍ଟେବଲ୍ ଲାଗିଲା କୁର୍ତ୍ତୀଟାର କଲର୍ ଗଲାନି ଏବେ ମଧ୍ୟ ଛଅ ମାସ ହୋଇଗଲା ମୁଁ କୁର୍ତ୍ତୀଟାକୁ ପିନ୍ଧୁଛି କୌଣସି ପ୍ରୋଗ୍ରାମ୍ ଅନୁଷ୍ଠାନ ବା ଅନୁଷ୍ଠାନ ଘରରେ ଗଲେ ମୁଁ ସେଇ କୁର୍ତ୍ତୀଟାକୁ ପିନ୍ଧିକିନା ଯାଉଛି ହେଲେ କୁର୍ତ୍ତୀଟା ଦେଖିକରିନା ସମସ୍ତେ ମୋତେ କହୁଛନ୍ତି କୁର୍ତ୍ତୀଟାକୁ କେଉଁଠାରୁ କିଣିଲୁ ବହୁତ ସୁନ୍ଦର ଦିଶୁଛି ଆର କଲର୍ ଯାଉଛି କି ନାହିଁ ମୁଁ କହିଲି କି ନାହିଁ ଆର କଲର୍ ବି ଯାଉନାହିଁ ଆଉ ଏହାର ଯେଉଁ ପ୍ରିଣ୍ଟ କର ଅଛି ଡିଜାଇନ୍ ସେ ପ୍ରିଣ୍ଟ ବି ଯାଉ ନାହିଁ ପ୍ରିଣ୍ଟଟାକୁ ଦେଖିକିନା ସମସ୍ତଙ୍କୁ ପସନ୍ଦ ହେଉଛି ଆଉ ସମସ୍ତେ ମୋତେ ପଚାରୁଛନ୍ତି ଯେ କୁର୍ତ୍ତୀଟାକୁ କେଉଁଠାରୁ କିଣିଲୁ ଆମ ଏଇଆଡ଼େ ତ ମିଳୁନାହିଁ ମୁଁ କହିଲି କାଲି ମେଳାଠାରୁ କିଣିଲି ସମସ୍ତେ କହୁଥିଲେ କାଲି ମେଳାଠାରୁ କିଣିଲୁ ହେଲେ ତୁ ବି କିଣିଲୁ ମୋ ଝିଅ ପାଇଁ ଗୋଟିଏ ଆଣିଲୁନି କାହିଁକି କୁର୍ତ୍ତୀଟା ଏତେ ସୁନ୍ଦର ହଁ ମୁଁ ଯଦି ଯିବି ଆଉ ଥରେ ତାହେଲେ ମୁଁ ମୋ ଭଉଣୀ ପାଇଁ ବି ଗୋଟିଏ କିଣି ଆଣିବି ଆଉ ଆପଣଙ୍କ ଝିଅ ପାଇଁ ବି ଗୋଟିଏ କୁର୍ତ୍ତୀ କିଣି ଆଣିବି ହଁ ଧନ୍ୟବାଦ